ମୁଁ ଛାତ୍ର ଆବାସରେ ରହି ପଢ଼ୁଛି ଦୀପାବଳି ଛୁଟିରେ ମୁଁ ଘରକୁ ଯିବା ପାଇଁ ମୁଁ ଗୋଟେ କ୍ୟାବ୍ ବୁକ୍ କରିଥିଲି କାରଣ ଆମ ଛାତ୍ର ଆବାସରେ ଆବାସ ଠାରୁ ଘର ବହୁତ ଦୂର ଅଟେ ଏବଂ କୌଣସି ବସ୍ ଯୋଗାଣ ମଧ୍ୟ ନାହିଁ ତେଣୁ ମୁଁ କ୍ୟାବ୍ ବୁକ୍ କରିଥିଲି କିନ୍ତୁ କ୍ୟାବ୍ଟି ସଠିକ୍ ସମୟରେ ପହଞ୍ଚି କ୍ୟାବ୍ ବାଲା ଏବେ ପର୍ଯ୍ୟନ୍ତ ଛାତ୍ରବାସ ବାହାରେ ପହଞ୍ଚି ନାହିଁ ମୁଁ କହିଥିଲି ଛଅଟାରେ ନଆସି ପହଞ୍ଚିବା ପାଇଁ ମାତ୍ର ଦଶଟା ବାଜିଲାଣି ଏବେ ପର୍ଯ୍ୟନ୍ତ କ୍ୟାବ୍ ବାଲା ପହଞ୍ଚି ନାହିଁ ତେଣୁ ବ୍ୟସ୍ତ ହୋଇ ପୁଣି କ୍ୟାବ୍ ବାଲାର ଫୋନ ନମ୍ବର ସଂଗ୍ରହ କରି କ୍ୟାବ୍ ବାଲା ପାଖକୁ କଲ୍ କରିଲି ଫୋନ କଲ୍ ଉଠାଇ କହିଲା ସାର୍ ମୋର କ୍ୟାବ୍ ଅଧା ରାସ୍ତାରେ ଚକା ହୋଇଯାଇଥିଲା ତେଣୁ ମୁଁ ଗ୍ୟାରେଜ୍ରେ ଚକା ବଦଳାଇବା ବେଳେ ବିଳମ୍ବ ହୋଇଗଲା ତେଣୁ ମୁଁ ଠିକ୍ ସମୟରେ ପହଞ୍ଚି ପାରିଲି ନାହିଁ ତେଣୁ ମୁଁ ଏବେ ଗ୍ୟାରେଜ୍ରେ ଚକା ବଦଳାଇ ଏବେ ବାହାରୁଛି ତେଣୁ ମୁଁ ଏବେ ଫୋନଟିକୁ ରଖୁଛିି ଜଲ୍ଦି ବାହାରିବି ତା'ପରେ ତାକୁ ପଚାରିଲି କେତେ ସମୟ ଲାଗିବ ଆଉ ତାହା ଶୁଣି ଡ୍ରାଇଭର୍ କହିଲା ଆଉ ଅଧଘଣ୍ଟା ପରେ ଆସି ପହଞ୍ଚିଯିବି ତା'ପରେ ମୁଁ ଫୋନଟିକୁ କାଟି କ୍ୟାବ୍କୁ ଅପେକ୍ଷା କରିବାକୁ ଲାଗିଲି